ଆମ ପିଲାମାନେ ଆସିବାରେ ଟିକିଏ ଡେରି କରୁଛନ୍ତି ଟାଇମ୍ରେ ଆସୁନାହାନ୍ତି ଆଗକୁ ପରୀକ୍ଷା ଅଛି ପିଲାମାନଙ୍କର କେନ୍ତି କାଣା କର୍ମା ସେଥିଲାଗି ମିଟିଂଟେ ସପ୍ତାହକ ରଖ୍ଲେ ଭଲ ହେବା ହଁ ନାଇଁ ଛୁଆମାନେ କମିଯାଉଛନ୍ତି ଆମେ ଯେନ୍ ମସିକିଆ ମିଟିଂ ଆଜ୍ଞା ରଖାହଉଛି ନେଇଁକି ସପ୍ତାହକ ମିଟିଂ ରଖିକି କାହାକୁ ଗାର୍ଡ଼ିଏନ୍ମାନଙ୍କୁ ଡାକିକରି ସମସ୍ତଙ୍କ ଛୁଆମାନେ ଠିକ୍ ସମୟରେ ସ୍କୁଲ୍କୁ ଆସନ୍ ଶିକ୍ଷାଦାନ ଲାଭ କରନ୍ତୁ ବୋଲିକିରି ଆମେ ପାଇଁ ଆପଣଙ୍କୁ

ନହେଲେ ପିଲାମାନଙ୍କୁ ଆଉ ଅଧଘଣ୍ଟା ଆଗକୁ ପାଠ ପଢ଼େଇବାର୍ ଲାଗି ଆଲୋଚନା କଲେ ଭଲ ହେବ ତ ଭଲ ଷ୍ଟୁଡେଣ୍ଟ୍ ଟିକିଏ ଏମିତି ସେମିତି ପିଲାମାନେ ଆସୁଛନ୍ତି ସବୁ ଗଧ ଶ୍ରେଣୀର ହଉ ସାର୍ ହଉ ଆଜ୍ଞା ମୁଁ ଘରକୁ ଯିବି ଆଉ କାଲି ଦେଖାହେଲେ କଥା ହେବା ହଁ ହଁ ହଁ ହଁ ହଁ ଆଜ୍ଞା ରହିଲି ହଁ ରଖିଲି